ହ୍ୟାଲୋ ହଁ ସାଙ୍ଗ କ'ଣ ଦେହ ତୋ ଦେହ ଭଲ ଅଛି ହଁ ହଁ ମୋର ବି ମର୍ଣ୍ଣିଂ ୱାକ୍ କରିବାରେ ବହୁତ ଇଚ୍ଛା ଥିଲା ମୁଁ ଏବେ ବି ମାନେ ମର୍ଣ୍ଣିଂ ୱାକ୍ କରିକି ମାନେ ମୋତେ ମୋ ଦେହ ବି ବହୁତ ଫୂର୍ତ୍ତି ଲାଗୁଛି ଏମିତି ଚାରିରୁ ପାଞ୍ଚ କିଲୋମିଟର୍ ଚାଲିଲେ ଦେହ ଫୂର୍ତ୍ତି ରହିବ ମୁଁ ମୋର ବ୍ରେକ୍ଫାଷ୍ଟ୍ରେ ମୁଁ ଖାଏ ରୁଟି ଖାଏ ଆଉ ଡାଲ୍ମା ଖାଏ ଆଉ ଢେଙ୍କାନାଳ ପୂଜାକୁ ଯିବା ନା ଆଉ ସେଇଠି ତ ବହୁତ ଦୋକାନ ବଜାର ପଡ଼ୁଛି ଆଉ ମେଳା ବି ମାନେ ଢେଙ୍କାନାଳ ବହୁତ ମାନେ ଲୋକ ବି ଆସନ୍ତି କାରଣ ଏଇଟା ଓଡ଼ିଶାର ପ୍ରସିଦ୍ଧ ନା ହଁ ତୁ ତୋ ଫ୍ୟାମିଲିକୁ ତୁ ଡାକିବୁ ମୋ ଫ୍ୟାମିଲିକୁ ମୁଁ ଡାକିବି ଆମେ ସାଙ୍ଗ ହେଇକି ଦେଖିଯିବା ଗଜଲକ୍ଷ୍ମୀ ପୂଜା ଆଉ ହଁ ଆଗରୁ ବି ମାନେ ଯେଉଁ ଚାକିରୀରେ ଆମେ ଏତେ ଆଡ଼େ କୁଆଡ଼େ ବୁଲି ପାରିନଥିଲେ ଏବେ ଗଜଲକ୍ଷ୍ମୀ ପୂଜାରେ ବହୁତ ତୋ ପରିବାର ମୋ ପରିବାର ମିଶିକି ବହୁତ ବୁଲିବା ମଜା ମଜ୍ଲିସ୍ କରିବା ଆଉ

ହଁ ତୋର ମୋର ସାଙ୍ଗ ହୋଇକି ମିଶିକି ସେ ଦୋଳିରେ ବସିବା ବହୁତ ଗୀତ ବି ଟିକିଏ ଗାଇବା ବହୁତ ଜିନିଷ ଖାଇଖୁଆକି ଆସିବା ଆଉ ହଁ ପ୍ରସିଦ୍ଧ ବରା ହଁ ବହୁତ ମଜା ମଜ୍ଲିସ୍ କରିବା ତୋର ମୋର ସାଙ୍ଗ ହୋଇକି ଖାଇବା ତୁ ମୋତେ ଖୁଆଇଦେବୁ ମୁଁ ତୋତେ ଖୁଆଇଦେବି ସାଙ୍ଗ ହୋଇ ଖାଇବା ପିଲା ବେଳର କଥା ମନେପକାଇ ଦେବା ହଁ ରେ ସାଙ୍ଗ ହଁ ପୂଜାରେ ବହୁତ ଲୋକ ଆସିବେ ମେଳା ବି ବୁଲିବା ବହୁତ ମଜା ମଜ୍ଲିସ୍ କରିବା ଆଉ ହଁ ଆମେ ସବୁ ମିଶିକି ଯିବା କାହିଁକି ହଜିବେ ତୋର ମୋର ଅଛେ କାହିଁକି ହଜିବେ ସମସ୍ତେ ମିଳିମିଶି କରି ବୁଲିବା ଏଥର ଲକ୍ଷ୍ମୀ ପୂଜା ନା ଜାଣିଛୁ ନା ବହୁତ ଭଲ ହେଉଛି ଢେଙ୍କାନାଳରେ ହଁ ହଉ ଚାଲେ ଆମେ ସାଙ୍ଗ ସାଙ୍ଗ ହୋଇକି ମର୍ଣ୍ଣିଂ ୱାକ୍ କରିବା ଆଉ ଆରେ ତୁ ଏଥିପ୍ରତି କିଛି ଚିନ୍ତା କରନି ମୁଁ ଅଛି ତୋ ସାଙ୍ଗ ପରା ଆମେ ପିଲାବେଳର ସାଙ୍ଗ ତୁ ଏମିତି କ'ଣ ହେଉଛୁ ମୁଁ ଅଛି ସବୁ ଯେତେ ଯାହା ଖର୍ଚ୍ଚ ହେବ ମୁଁ ସବୁ ଦେବି ତୋତେ ତୁ ଏମିତି ଚିନ୍ତା କରନି ଆମେ ମଜା ମଜ୍ଲିସ୍ କରିବା ସାଙ୍ଗସାଥି